ଚାଉଳ ଚାଉଳ ପାଇଁ କହିଲେ ଆମେ ଧାନ ଚାଷ କରିବା ପାଇଁ ପଡ଼ିଥାଏ ଏଇଟା ତ ପ୍ରାୟ ଧାନ ଚାଷ ଆମର ରଜ ସଂକ୍ରାନ୍ତି ପରେ ଧାନ ବୁଣା ଯାଇଥାଏ ଯେଉଁଥିରେ କି ଚାରା ପ୍ରସ୍ତୁତ କରାହୋଇଥାଏ ପ୍ରାୟ ପନ୍ଦରରୁ କୋଡ଼ିଏ ଦିନ କିମ୍ବା ପଚିଶ ଦିନ ଭିତରେ ସେ ଚାରାକୁ ନେଇକି ପୁଣି ଅଲଗା ବିଲରେ ଚାଷ କରିକି କାଦୁଅ କରିକି ସେଥିରେ ଲଗାଯାଇଥାଏ ଏଥିରୁ ପ୍ରାୟ ନବେ ଦିନ ମଧ୍ୟରେ ଧାନ ଚାଷ କାମ ସରିଥାଏ ଧାନ ଚାଷ ଭିତରେ ବହୁତ ମାନେ ସେ ଧାନ ଉପରେ ସାର ପ୍ରୟୋଗ କରାଯାଏ କୀଟନାଶକ ବି ପ୍ରୟୋଗ କରାଯାଏ ଠିକ୍ରେ ପାଣି ମଡ଼ାଯାଏ ବାରମ୍ବାର ଯାଇକି ବିଲ ଆଡ଼େ ଦେଖିବାକୁ ଦେଖିବାକୁ ଯାଇକି ପଡ଼େ ସେଥିପାଇଁ ଯତ୍ନବାନ ହବା ଦରକାର ଏବଂ ଧାନ ଚାଷ ନବେ ଦିନ ପରେ ତା'କୁ କାଟି ପୁଣି ଧାନକୁ ସିଝେଇ ସେଥିରୁ ଚାଉଳ ପ୍ରସ୍ତୁତ କରାଯାଏ